ହ୍ୟାଲୋ ହଁ ହଁ କୁହ ହଁ ହଁ ଆସିଛି ଆସିଛି ମୁଁ ପଞ୍ଚାୟତ ସରପଞ୍ଚଠୁ ଖବର ପାଇଛି ଆମ ଗାଁକୁ କାମ ଆସିଛି ରାସ୍ତା କାମ ସେଗୁଡ଼ାକ ରାସ୍ତା କାମ ଗୋଟେ ମୁଖ୍ୟ ରାସ୍ତାର ତିନିଶହ ମିଟର୍ ହେବ ଟିକିଏ ପକା କାମ ହେବ ଢ଼ଳେଇ ହେବ ବୁଝିହେଲା କି ଆମେ ତିନି ଲକ୍ଷ ଟଙ୍କା ସାଂକ୍ସନ୍ ହୋଇଛି ତେଣୁ ଆମେ କାମଟା ଭଲକି କରିବା ଗାଁ କଥା ତେଣୁ ଆଉ ତିନି ଲକ୍ଷ ଟଙ୍କା ସେମାନେ ସାଂକ୍ସନ୍ କରିବେ ଆମେ ସେହି କାମଟାକୁ କୌଣସି ଲାଭ ଉଦ୍ଦେଶ୍ୟ ନ ରଖି କାମଟାକୁ ଭଲକି କରିବା ଆଉ ନା ମୁଁ ଭୁଲିଯାଇଛି ହଁ ହଁ ଆମେ ଗୋଟେ ସବୁଦିନିଆ ପାଇଁ ରାସ୍ତା କରିଦେବା ଢ଼ଳେଇ ରାସ୍ତା ଆଉ ତିନି ଲକ୍ଷ ଟଙ୍କା ଯେଉଁ ସାଂକ୍ସନ୍ ହୋଇଛି ଆମେ ଆମ କମିଟିରେ ତାକୁ ରେଜୁଲେସନ୍ କରିଦେବା ଦସ୍ତଖତ ସମସ୍ତଙ୍କ କରିଦେବା ଆଚ୍ଛା କାହା ନାଁରେ ନେଲେ ସେ କାମଟା ଭଲ ହେବ ଠିକ୍ ଅଛି ସେ ମଧୁ ମଧ୍ୟ ନିର୍ଦୟ ପିଲା ଭଲ ପିଲା ଆଉ ତାକୁ ଟିକିଏ ସହଯୋଗ ପାଞ୍ଚ ଜଣ କରିବ ଆମେମାନେ ମଧ୍ୟ ଟିକିଏ ସମୟ ଦେବା ଆଉ ମଣିଷ ଜନ୍ମ ହୋଇଛେ କିଛି ଭଲ କାମ କରିକି ଯିବା ଯେଉଁଟା ଲୋକ ମଲାପରେ ବି ମଧ୍ୟ ମାନେରଖିବେ ଠିକ୍ ଅଛି ପାଞ୍ଚ ଜଣ ତାକୁ ଆଉ କିଏ କିଏ ପାଞ୍ଚ ଜଣ ମଧୁକୁ ସାହାଯ୍ୟ କରିବ ହଁ ଠିକ୍ ଅଛି ହଁ

ହଁ ଭଲ ହେବ ଭଲ ହେବ ସେ ମଦୁଆ ନୁହଁ ଭଲ ଲୋକ ତା'ର ସୁନାମ ଅଛି ଆଉ ଆମ ଗାଁରେ ଏମିତି ରାସ୍ତା କରିବା ଯେମିତି ସରପଞ୍ଚ ଭାରି ଖୁସି ହେବେ ଯେ ଯାହା ହେଉ ଏମାନେ ଦାଇତ୍ୱଟା ନେଇଥିଲେ ଏବଂ କାମଟି ଭଲ କରିଛନ୍ତି ମୁଁ ଯେହେତୁ ଗାଁର ମୁଖିଆ ଅଛି କମିଟିର ମୁଖ୍ୟ ଅଛି ସଭାପତି ତେଣୁ ଏହି କାମଟି ହେଲା ପରେ ପୁଣି ପରବର୍ତ୍ତୀ କାମରେ ଅନ୍ୟାନ କାମ କରିବା ଏହି କାମଟିକୁ ଲକ୍ଷ୍ୟ କର ଯେମିତି ଭଲ ଭାବରେ ହେବ ସେ ବୋଧେ ଢ଼ଳେଇ ଆଠ ଦଶ ଇଞ୍ଚିରେ ହେବ ହେଲେ ଭଲ ସିମେଣ୍ଟ୍ କାମ କରିବା ଗୋଡ଼ିରେ ଆଉ କଞ୍ଚା କାମ କରିବାନି ଏହାକୁ ଲକ୍ଷ୍ୟ ରଖି ଆମେ ଆଗେଇବା ଆଉ

ଠିକ୍ ଅଛି ୱାର୍କ୍ ଅର୍ଡ଼ର୍ ତା'ହେଲେ ଆମେ ମଧୁ ନାଁରେ ଆଣିବା ଆଉ ହଁ ନାଇଁ ରେଜଲେସନ୍ ଗୋଟେ କରିଦେଲେ ସେଇଟାକୁ ଆମେ ସରପଞ୍ଚଙ୍କ ରେକମେଣ୍ଡ କରିକରି ଦେଇଦବା ତା'ପରେ ୱାର୍କ୍ ଅର୍ଡ଼ର୍ ଆସିଲେ କାମ ଆରମ୍ଭ କରିଦେବା ଆଉ ସମୟ ଦିଆହୋଇଛି ହଁ ତୁମେ ତ ସବୁ ଲୋକ ସବୁ ଜାଗାରେ ତ ଅଛନ୍ତି ଆମେ ସମସ୍ତଙ୍କୁ ବସାଇ ଦେଇକି କମିଟି ରିଜୋଲ୍ୟୁସନ କରିଦେବା ମଧୁ ନାଁରେ କାମ ଦେବା ପାଞ୍ଚ ଜଣ ତୁମେ ତାକୁ ସହଯୋଗ କରିବ ଆଉ ମୁଁ ତ ସଭାପତି ଅଛି କିଛି ଅସୁବିଧା ନାହିଁ